ନମସ୍କାର ମୁଁ ଦୀତିଶ୍ରୀ ଚାଷ କ୍ଷେତ୍ର ଚାଷ କରିବା ହେଉଛିି ଆମ ଓଡ଼ିଆମାନଙ୍କର ପ୍ରଧାନ କାର୍ଯ୍ୟ ଚାଷୀମାନଙ୍କର ପ୍ରଧାନ କାର୍ଯ୍ୟ ହେଉଛି ଚାଷ କରିବା ଚାଷକୁୁ ନେଇ କ୍ୟାରିୟର୍ ମଧ୍ୟ ହୋଇଥାଏ ଚାଷ କରିବାକୁ ଆଗ୍ରହୀ ହେବା ଲୋକେ ବହୁତ ଆଗ୍ରହୀ ହୋଇଥାନ୍ତି ଚାଷକୁୁ ନେଇ କିପରି ଚାଷ ଭଲ ହେବ ଚାଷରେ କେଉଁ ଔଷଧ ଲାଗିବ କ'ଣ ହେବ କ'ଣ ସେପରି ବହୁତ କିଛି ଚିନ୍ତା କରିଥାନ୍ତି ଚାଷ ସମୟରେ ଗୋଟିଏ ଗୋଟିଏ ପରିବାର ଯେମିତି ଗୋଟେ ଶିଶୁ କିମ୍ବା ଗୋଟେ ପରିବାରକୁ ପରିବାରରେ ରହିଲେ ଯେମିତି କାହାର ରୋଗ ଦୁଃଖକୁ ଜାଣିବାକୁ ହେଲେ ବିଭିନ୍ନ ରକ୍ଟରଙ୍କ ପରାମର୍ଶ ନେବାକୁ ହୋଇଥାଏ ଏମିତି ନିଜ ସେ ପରିବାରର ଯେମିତି ଯତ୍ନ କରନ୍ତି ଚାଷୀ ଚାଷର ମଧ୍ୟ ସେମିତି ଯତ୍ନ କରିଥାଏ ଚାଷ କିପରି ଉନ୍ନତି ହେବ କିପରି ଫଳ ଧରିବ କିପରି ବିଭିନ୍ନ ଉପାୟରେ ଚାଷ କାର୍ଯ୍ୟକୁ କରିଥାଏ ଏବଂ ସେ ଚାଷକୁ କିପରି ନିଜ ଜୀବନ ସହିତ ତା'ରମାନେ ବିତାଇ ଦେଇଥାଏ ସେ ତାକୁ ସମୟ ଜଣାନଥାଏ ସେ ଚାଷକୁ ଆମେ ଦେଖିବା ତ ପୁରା ନିଜ ଜୀବନର ଗୋଟିଏ ଅଂଶ ବୋଲି ସେ ଭାବିିନେଇଥାଏ ଏବଂ ଚାଷୀମାନେ ମଧ୍ୟ ଯଦି ଏହି ଚାଷ କାମ ଯଦି ହେଉନଥାନ୍ତା କି ଚାଷ କାର୍ଯ୍ୟ ଯଦି ହେଉନଥାନ୍ତା ତା'ହେଲେ ଆମେମାନେ ମଧ୍ୟ ବଞ୍ଚିବା ଅସମ୍ଭବ କାହିଁକିନା ଚାଷ କାର୍ଯ୍ୟ ବିନା ଆମେ କୌଣସି ଜିନିଷ ଖାଦ୍ୟ କୌଣସି କିଛି ବି ଖାଇବା କିଛିବି ଆମେ ପାଇପାରିବା ନାହିଁ ଧାନ ଚାଉଳ ଗହମ ମକା ଆଦି କୌଣସି ଜିନିଷ ପାଇବା ସମ୍ଭବ କାହିଁକିନା ଜଣେ ଚାଷୀ ଯଦି ଚାଷ ନ କରିବ ସମସ୍ତେ ଯଦି ବସି ଖାଇବେ ତା'ହେଲେ ସମସ୍ତେ ଖାଇବାକୁ ପାଇବା କିଛି ପାଇବାନି ସେଥିପାଇଁ ଚାଷ ନିହାତି ଆବଶ୍ୟକ ଚାଷ ମଧ୍ୟ ଗୋଟିଏ ଚାଷୀ ପାଇଁ ଗୋଟିଏ ତା'ର କ୍ୟାରିୟର୍ ଗଢ଼ିଥାଏ ଅନେକ ଚାଷୀ ଅଛନ୍ତି ଅନେକ ବିଜ୍ନେସ୍ମ୍ୟାନ୍ ଅଛନ୍ତି ଯିଏକିି ନିଜ ଜୀବନକୁ ଅତି ଉତ୍ସାହିତ କରନ୍ତି ଚାକିରି କରନ୍ତି ସତ ହେଲେ ଚାକିରିଠୁ ବେଶୀ ଆନନ୍ଦଦାୟକ ହୁଏ ଚାଷ କାର୍ଯ୍ୟରେ ଚାଷରେ ଆଗ୍ରହୀ ମାନେ ଲୋକମାନେ ଯେଉଁ ଆଗ୍ରହ ଥାଏ ତାଙ୍କ ସେମାନେ ତାକୁ ଆହୁରି ବଢ଼ାଇ ଦେଇଥାନ୍ତି